ଡ୍ରାଇଭର୍ ଭାଇ ଆମର ତ ନେଇ ଆସିଲେ ବାଦାମବାଡ଼ି ବାଦାମବାଡ଼ି ଟ୍ରାଫିକ୍ ସମସ୍ୟା ବହୁତ୍ ଅଛି ଆମେ କଉ ପଟେ ସର୍ଟକର୍ଟ ହେବ ସେଇ ଅନୁସାରେ ଆମକୁ ନେଇକି ଚାଲନ୍ତୁ କାହିଁଁକିନା ଆମ ଏମର୍ଜେନ୍ସି କେସ୍ ଅଛି ଅଶ୍ୱିନରେ ପହଞ୍ଚିବାର ଅଛି ଏମର୍ଜେନ୍ସି କେସ୍ ଅଛି ବ୍ଲଡ଼୍ ଟା ନେଇକି ଭାଇର ଅପରେସନ୍ ହେବ କ'ଣ କେମିତି ସର୍ଟକର୍ଟ ରାସ୍ତା କଉ ପଟେ ଆମକୁ ନେଇକି ଆମକୁ ସୁବିଧା ହେବ ସେଇପଟେ ନେଇକି ଶୀଘ୍ର ପହଞ୍ଚାନ୍ତୁ ତ ଟ୍ରାଫିକ୍ ସମସ୍ୟାରେ ଆମେ ଫଶିକି ରହିଗଲେ ଲେଟ୍ ହେଇଯିବ ଆମର ଏଗାର ଟା ସୁଧା ଦରକାର୍ ଯାହା ବି ହେଲେ ଏମର୍ଜେନ୍ସି ଅଛି ବ୍ଲଡ଼୍ ଲାଗିବ ଅପରେସନ୍ ଅଛି ଭାଇର ଯଉ ପଟେ ସର୍ଟକର୍ଟ ସର୍ଟକର୍ଟ ହେବ ସେଇପଟେ ଆମକୁ ସର୍ଟକର୍ଟ ନେଇକି ଟିକେ ପହଞ୍ଚାନ୍ତୁ ଶୀଘ୍ର ଆଜ୍ଞା